ମୁଁ ଯେଉଁ ଜିନିଷ୍ଟି ଆଣିଚି ତାହାର ରଙ୍ଗ କଳା ଏହି ଏହାର ରଙ୍ଗ କଳା ହୋଇଥିବାରୁ ଏହାକୁ ବାରମ୍ବାର ଧୋଇବା ସତ୍ତ୍ଵେ ଏହାର ରଙ୍ଗ ଫିକା ପଡ଼ିଯାଉଛି ଏବଂ ଏହାର ସୁତା ମଧ୍ୟ ଫିଟି ଯାଉଛି